ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦ କହିଲେ ମୂର୍ତ୍ତିକା ସମ୍ପଦ ଜଳ ସମ୍ପଦ ଜଙ୍ଗଲ ସମ୍ପଦ ଏବଂ ମୂର୍ତ୍ତିକା ସମ୍ପଦ ଦ୍ଵାରା ଆମର ଆମେ ଚାଷ କରୁ ଏବଂ ଚାଷ କରି ଲୋକମାନେ ସେଥିରେ ପରିବାର ପୋଷଣ କରନ୍ତି ଓ ପାହାଡ଼ିଆ ଅଞ୍ଚଳରୁ କଣ ପଥର ବଥର ସବୁ ପଥର ତିଆରି ଘର କରନ୍ତି ଏବଂ ବିକ୍ରି କରନ୍ତି ଆମର ନିଜର ଘର ତିଆରି ମଧ୍ୟ କରିଥାଉ ଓ ଯେଉଁ ଜଙ୍ଗଲରୁ ଆମେ କ'ଣ ଝୁଣା ଲାଖ ମହୁ ପାଳିଥାଉ ଏବଂ କାଠ ସଂଗ୍ରହ କରି ବିକ୍ରି କରିଥାଉ ଓ ରୋଜଗାର କରି ମଧ୍ୟ ଚଳନ୍ତି ପରିବାର ପୋଷଣ କରନ୍ତି ଆମ ଆମ ପାଖରେ ଘର ପାଖରେ କେନାଲ ଅଛି କେନାଲରୁ ଏଥିରେ କେନାଲ ଜଳରୁ ସଂରକ୍ଷଣ କରି ଲୋକମାନେ ପିଇବା ପାଇଁ ପାଣି ଯୋଗାଣ କରିପାରନ୍ତି ଏବଂ କଳକାରଖାନା ମଧ୍ୟ ପାଣି ନେଇ କଳକାରଖାନା ଚାଲୁ କରନ୍ତି